ହଁ ମୁଁ ଏକ ସମ୍ପୂର୍ଣ୍ଣ ଭିନ୍ନ ଭାଷା ଏବଂ ସଂସ୍କୃତି ସହିତ ଏକ ସ୍ଥାନକୁ ଯାତ୍ରା କରିଛି ମୁଁ ଯେଉଁ ସ୍ଥାନକୁ ଯାତ୍ରା କରିଥିଲି ସେଠାରେ ଆଦିବାସୀ ସମ୍ପ୍ରଦାୟର ଲୋକ ବାସ କରନ୍ତି ସେମାନଙ୍କର କଥା ପ୍ରଥମେ ମୁଁ ବୁଝି ପାରିଲିନି ସେମାନେ ସେମାନଙ୍କର ସ୍ଥାନୀୟ ଭାଷାରେ କଥା ହେଉଥିଲେ ସେମାନଙ୍କ ସହିତ ଯୋଗାଯୋଗ କରିବା ମୋ ପକ୍ଷରେ କଷ୍ଟ ହେଉଥିଲା କିନ୍ତୁ କିଛି ସମୟ ସେମାନଙ୍କ ସହ ରହିବା ପରେ ମୁଁ ସେମାନଙ୍କ କଥାବାର୍ତ୍ତା ବୁଝିପାରିଲି ସେମାନଙ୍କର ଚାଲିଚଳଣୀ ବେଶ ପୋଷାକର ଏକ ନୂତନ ଢାଞ୍ଚା ଥିଲା ମୋତେ ସେମାନଙ୍କର ବ୍ୟବହାର ମଧ୍ୟ ଭଲ ଲାଗିଲା ସେମାନେ ମୋ କଥା ବୁଝିପାରୁ ନଥିଲେ ବି ମୋ ସହ କଥା ହେଉଥିଲେ ଓ ସେମାନଙ୍କର ସଂସ୍କୃତି ବିଷୟରେ ମୋତେ ବୁଝାଉଥିଲେ ସେମାନେ ମୋତେ ସେଠାରେ ଥିବା ଦର୍ଶନୀୟ ସ୍ଥାନକୁ ବୁଲେଇବାକୁ ନେଇଥିଲେ ମୁଁ ସେମାନଙ୍କ ସହ ମିଶି ତାଙ୍କର ଇଷ୍ଟ ଦେବତାଙ୍କୁ ପୂଜା କଲି ସେମାନେ ତାଙ୍କର ଇଷ୍ଟ ଦେବତାଙ୍କ ପାଖରେ ଛେଳି ଓ କୁକୁଡ଼ାମାନଙ୍କୁ ବଳି ପକାଉ ଥିଲେ ସେମାନେ ତାଙ୍କର ଲୋକନୃତ୍ୟ ଓ ସଂଗୀତ ମାଧ୍ୟମରେ ମୋ ମନକୁ କିଣି ନେଇଥିଲେ ମୋତେ ସେମାନଙ୍କ ସହ ମିଶି ବହୁତ ଭଲ ଲାଗିଲା